ହଁ ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ନଦୀ ଅଛି ଯେପରିକି ବ୍ରାହ୍ମଣୀ ବୈତରଣୀ ଖରସ୍ରୋତା ଢ଼େକଡ଼ିଆ ଆଦି ନଦୀ ଅଛି ଏହି ନଦୀରେ ଏ ଏହି ନଦୀର ରକ୍ଷଣାବେକ୍ଷଣ ପାଇଁ ଅନେକ ଗୁଡ଼ିଏ ବ୍ୟବସ୍ଥା କରାଯାଇଛି ଯେପରି ଆର ଯେପରି ଆର ପରିବେଶ ସୁସ୍ଥ ସୁନ୍ଦର ଏବଂ ଆକର୍ଷଣୀୟ ରହିବ ଏବଂ ଏହାକୁ ପର୍ଯ୍ୟଟକମାନେ ଅନେକ ଭାବରେ ଆକର୍ଷିତ କରିପାରିବେ ଏବଂ ଏଥିରେ ଥିବା ଜଳାଶୟ ଗୁଡ଼ିକରେ ଅନେ ମାଛ ଧରିବା ପାଇଁ ପର୍ଯ୍ୟଟକମାନଙ୍କୁ ଅନୁମତି ଦିଆଯାଇ ନାହିଁ କିନ୍ତୁ ଏଠାରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମାଛ ମାଛ ଧରିବାପାଇଁ ବୋଟିଂ ସାହାଯ୍ୟରେ ମାଛ ଧରିବାପାଇଁ ଅନୁମତି ଦିଆଯାଇଛି ଏହି ଏହି ମତ୍ସ୍ୟଜୀବୀ ମାନେ ମାଛ ମାଛ ସଂଗ୍ରହ କରି ନିଜର ଜୀବିକା ଯାପନ କରିଥାନ୍ତି ଯାହାଦ୍ୱାରା ତାଙ୍କର ବି ଲାଭ ହୋଇଥାଏ ଏବଂ ଏବଂ ଏହାର ପରିବେଶ ପରିବେଶ ଆବର୍ଜନା କରାଯାଏ ନାହିଁ